ଓଡ଼ିଶାର ସଂସ୍କୃତି ଜଗନ୍ନାଥ ସଂସ୍କୃତି ତାର ଇତିହାସ ତାର ଭୂଗୋଳ ମହାନ କିନ୍ତୁ ଏଇ ଯେଉଁ ଜଗନ୍ନାଥ ସଂସ୍କୃତିରେ ଜଗନ୍ନାଥ ସଂସ୍କୃତିରେ ଆମର ଓଡ଼ିଶା ବା ଭାରତ ବର୍ଷ ବା ପୃଥିବୀର ସମସ୍ତେ ଜଗନ୍ନାଥଙ୍କୁ ପୂଜା କରନ୍ତି କିନ୍ତୁ ଏଇର ୟାରି ସୁଯୋଗ ନେଇ ଏଇ ଯେଉଁ ଇସଲାମିକ ଆକ୍ରମଣ ହୋଇଛି ସେମାନଙ୍କର ଲକ୍ଷ୍ୟ ଥିଲା ଏ ଭାରତ ବର୍ଷରୁ ଏ ସ୍ଵର୍ଣ୍ଣପ୍ରସୁ ଭାରତ ବର୍ଷରୁ କିଛି ଧନରତ୍ନ ଲୁଠନ ଲୁଣ୍ଠନ କରିବା କିନ୍ତୁ ଏଇ ଯେଉଁ ସେମାନଙ୍କର କ'ଣ ଆକ୍ରମଣ କରିବା ତାଙ୍କର ଲକ୍ଷ୍ୟ ହଁ କିନ୍ତୁ ଏ ଉପନିବେଶ ଇଂରେଜମାନେ ଯେଉଁ ଉପନିବେଶ ସ୍ଥାପନ କଲେ ଆମ ଭାରତବର୍ଷରେ ତା' ଦେହରୁ ଆମେ କିଛିଟା ଲାଭ ପାଇଲେ କାହିଁକି ନା ଆମର ଯେଉଁ ପଛେଇ ଯାଉଥିଲେ ଯେଉଁ ସଂସ୍କୃତି ପଛୁଆ ପଡ଼ିଥିଲା ତେଣୁ ଇଂରେଜ ସରକାର ଯେଉଁ ସଂସ୍କୃତିରେ ଏ ଆମର ଭାରତ ବର୍ଷକୁ ଦେଲେ ଗୋଟିଏ ଉଦାରଣ ଦେଉଛି ସେହି ଇଂରେଜ ସମୟରେ ଏଇ ଭାରତ ବର୍ଷରେ ଟ୍ରେନ୍ ପ୍ରଚଳିତ ହୋଇଥିଲା ସେହିମାନେ ଆରମ୍ଭ କରିଥିଲେ ଟ୍ରେନ୍ ବର୍ତ୍ତମାନ ସେ ଟ୍ରେନ୍ ବା ଇଏ କେତେ ଆମକୁ ଲାଭ ଦେଉଛି ବର୍ତ୍ତମାନ ଆମେ ଜାଣିପାରୁଛେ ତେଣୁ ସେ ସେହି ଦୃଷ୍ଟିରୁ ମୁଁ କହୁଛି ଉପନିବେଶମାନ ଯେଉଁ ସ୍ଥାପନ ହୋଇଥିଲା ଇଏ ଆଦିବାସୀମାନଙ୍କ ପାଖରେ ଯାଇ ପହଁଞ୍ଚି ପାରୁନଥିଲା ତେଣୁ ତାଙ୍କର ଜୀବନ ଶୈଳୀ ଟିକିଏ ପଛେଇ ଯାଇଛି